ଓଡ଼ିଶାରେ ବହୁତ୍ଟେ ମୁଖ୍ୟ ସାଂସ୍କୃତିକ ପର୍ବ ଅଛେ କାର୍ଯ୍ୟକ୍ରମଗୁଡ଼ିକ ବହୁତ୍ଟେ ପାଳନ୍ କରାଯାଏସି ସବୁ ବର୍ଷ କିଛି ନା କିଛିି ପାଳନ୍ କରାଯାଏସି ଯେନ୍ତିକି ଆମର୍ ଅଞ୍ଚଳ୍ରେ ଦୂର୍ଗା ପୂଜା କଲିଙ୍ଗ ମହୋତ୍ସବ ଛତର୍ ଯାତ୍ରା ଓଡ଼ିଶାର ଏଟା କିଛି ବହୁତ୍ ବଡ଼୍ ସାଂସ୍କୃତିକ ପର୍ବ ଯେନ୍ଟା ସବୁ ବର୍ଷ ସମୟରେ ମନାଯାଏସି ବହୁତ୍ ଗୁଡ଼ିଏ ଲୋକ୍ ଏକଠିତ୍ ହେସନ୍ ଏକା ଏକା ସାଙ୍ଗେ ଆସିକି ସେମାନେ ଇଟାକେ ପାଳନ୍ କର୍ସନ୍ ଇଟା ପାଳନ୍ କର୍ବାର୍ ପଛ୍ଆଡ଼େ ବହୁତ୍ କିଛି ଫ୍ୟାକ୍ଟ୍ ଅଛେ ଯେନ୍ତାକି ଇଟା ଆମର୍ ଆତ୍ମା ବା ଆମର୍ ସୋଲ୍କେ ଏନ୍ଲାଇଟ୍ କର୍ସି ଆମ୍କୁ ଗୁଟେ ପଜିଟିଭ୍ ଏନାର୍ଜି ଦେସି ସବୁ ବର୍ଷ ଲୋକ ତାଙ୍କର୍ ଷ୍ଟ୍ରେସ୍ ତାଙ୍କର୍ କର୍ମ କି କର୍ମରୁ ବ୍ରେକ୍ ନେଇକି ଇଟା ଏକାସାରେ ଏକ୍ଜୁଟ୍ ହେଇକି ସେଲିବ୍ରେଟ୍ କର୍ସନ୍ ଆଉ ଇ ସେଲିବ୍ରେଟ୍ କର୍ବା ସମୟରେ ଲୋକ୍କୁ ଆହୁରି ଇନ୍ଫ୍ଲୁଏନ୍ସ କର୍ସନ୍ କି ସେମାନେ ଇସବୁ ଜିନିଷରେ ବି ଧ୍ୟାନ ଦେବାର୍ କଥା ତାକି ତାଙ୍କର୍ ମାଇଣ୍ଡ୍ ବଡ଼ି ସୋଲ୍ ସବୁ ହେଲ୍ଦି ଫିଟ୍ ଆଉ କନ୍ସିଅସ୍ ରହୁନ୍ ଗୋଟେ ସୋସିଆଲ୍ ମେସେଜ୍ ବି ଇଥିରୁ ମିଲ୍ସି ଯେ ଏନ୍ତା ମାହୋଲ ନାଇଁ ହେଲେ ମୁନଷ୍ର ଜିଁବାର୍ କିଛି ଫାଇଦା ନାହିଁ ଯେ ସେ ଗୋଟେ ସୋସିଆଲ୍ ମାହୋଲ୍ରେ ସେ ଚଲି ନାଇଁ ପାର୍ବାର୍ ତ ସେନ୍ତା ପର୍ବପର୍ବାଣିରେ ନାଇ ଆସିପାର୍ବାର୍ ତ ତାର୍ ଲାଇଫ୍ରେ କିଛି କମି ଅଛେ ଏନ୍ଲାଇଟ୍ମେଣ୍ଟ୍ ନାଇଁନ ଏନର୍ଜି ନାଇଁନ ତ ସେ ଏନର୍ଜିକେ ଫୁଲ୍ଫିଲ୍ କର୍ବାର୍ ଲାଗି ଇ ପର୍ବପର୍ବାଣି ବହୁତ୍ ବଡ଼୍ ହେଲ୍ପ କର୍ସି ଇ ପରମ୍ପରାଟା ଆଗ୍କେ ହେଥରର୍ ଲାଗି ବଢ଼େଇ ଚାଲିଚନ୍